ହେଲୋ ଆପଣ କାମନା ରୁ କହୁଛନ୍ତି କି ମୁଁ ଶିଳ୍ପାଡ଼ିଲି କହୁଥିଲି ମୁଁ ଗୋଟେ ବାହାଘର ପାଇଁ ମୋର କିଛି ଖାଇବା ଦରକାର ଥିଲା ଅର୍ଡର୍ କରିବି ଅଛି କି ଆଭେଲେବଲ୍ କିଛି ଥିବ ହୁଁ ହଉ ମୁଁ ଜାଣିଛି ଏଇଟା ଗୋଟେ ଫେମସ୍ ସେଥିପାଇଁ ମୁଁ କଲ୍ କଲି ଆପଣଙ୍କୁ ଆଜ୍ଞା ମୋତେ ଭେଜ୍ ଆଜ୍ଞା ଶୁଣନ୍ତୁ ମୋତେ ଭେଜ୍ ଆଉ ନନଭେଜ୍ ବୋଥ୍ ଦରକାର ଆଉ ଅଲଗା ଯାହା ବି ଅଛି ମୋତେ ସବୁ ଦରକାର ଅଛି ମିଠା ଥିବ ଟିକେ ମିଠା ତ ଗୋଟେ ଥିବ ଏକା ଆଉ ଆମ ହଁ ଫାଷ୍ଟ ଫାଷ୍ଟ ଫୁଡ୍ ବି ମୋତେ ଦରକାର ଅଛି

ଭେଜ୍ ପାଇଁ ଆପଣ ଲିଷ୍ଟ ରଖନ୍ତୁ ପାଞ୍ଚଶହରୁ ଛଅଶହ ନନଭେଜ୍ ପାଇଁ ହଜାରରୁ ବାରଶହ ଆଉ ମିଠା ଖଣ୍ଡେ ଆପଣ ପନ୍ଦରଶହ କରିଦିଅନ୍ତୁ ଆଜ୍ଞା ରସଗୋଲା ହେବ କି ଆପଣଙ୍କ ପାଖରେ କ'ଣ କ'ଣ ଅଛି ମିଠା ହଉ ମୋତେ ଆପଣ ଦୁଇ ପ୍ରକାରର ରସଗୋଲା ପନ୍ଦରଶହ ମିଶେଇକି ଦିଅନ୍ତୁ ଆଉ ହଁ ଆପଣ ଆଉ କିଛି ନାଁ କୁହନ୍ତୁ ହେଲେ ଦେଖିବା ହେବ ଯଦି ନେବି ହଉ ଆପଣ ପାଞ୍ଚ ପନ୍ଦରଶହ ସହିତ ଆଉ ଗୋଟେ ଦୁଇ ତିନିଶହ ସନ୍ଦେଶ ମିଶେଇ ଦିଅନ୍ତୁ ଆଉ ଆଜ୍ଞା ଆଇସକ୍ରିମ ଅଛି କି ଆପଣଙ୍କ ପାଖରେ ହେବ ଓ ହଉ ଆପଣ ହଉ କୋନ୍ କୋନ୍ ଆଡଜେଷ୍ଟ ହେବ କି ଭାନିଲା ଫ୍ଲେବର୍ ଆଉ ମ୍ୟାଙ୍ଗୋ ଫ୍ଲେବର୍ ଆଉ ଚକଲେଟ୍ ଫ୍ଲେବର୍ ମିଶେଇ ଦିଅନ୍ତୁ ଆପଣ ଆଜ୍ଞା ଶୁଣନ୍ତୁ ଆଇସକ୍ରିମ୍ ଖଣ୍ଡେ ଦୁଇ ହଜାର ଦୁଇ ହଜାର କିଟ କରିଦିଅନ୍ତୁ ଚକଲେଟ୍ର ପାଞ୍ଚଶହ ଦେବ ଦିଅନ୍ତୁ ଆଉ ଭାନିଲା ଆଉ ମ୍ୟାଙ୍ଗୋର ପନ୍ଦରଶହ ମିଶେଇକି ଦିଅନ୍ତୁ ଦଶ ଟଙ୍କା ଆଜ୍ଞା

ଆଉ ଚିକେନ୍ ଚିକେନ୍ କେତେ ପଡ଼ିବ ମ୍ୟାଡମ୍ ସେଟିଙ୍ଗ୍ ହଉ ଠିକ୍ ଅଛି ଆଉ ଯଦି ଟିକେ କମେଇ ଦିଅନ୍ତୁ ଦିଅନ୍ତି ତାହେଲେ ଭଲ ହୁଅନ୍ତା ହଉ ମ୍ୟାଡମ୍ ଆପଣ ଚିକେନ୍ କିନ୍ତୁ ପନ୍ଦର ହଜାରରୁ ବାରଶହ ରଖିବେ ଯେମିତି କାହାକୁ କମ୍ ନ ହେବ ଭେଜ୍ ପନିର୍ ଆଉ ମସ୍ମ୍ରୁମ୍ ବୋଥ୍ ଦୁଇଟା ଯାକ ଦରକାର ଭେଜ୍ରେ ଆଉ ଆଜ୍ଞା ନାଇଁ ଆପଣ ରୋଷେଇ କରିକି ଏକା ପଠେଇବେ ସେଥିପାଇଁ ତ ଅର୍ଡର୍ କରୁଛି ନାଇଁ ଆପଣ ଆପଣଙ୍କୁ ସେଇଠି ରୋଷେଇ କରିକି ଆଣନ୍ତୁ ହଉ ମୁଁ ଆପଣଙ୍କର ଏଇ ନମ୍ବର୍ରେ ଆପଣଙ୍କର ହ୍ୱାଟ୍ସଅପ୍ ଅଛି କି ଏଇ ନମ୍ବର୍ରେ ମୁଁ ହେଲେ ହ୍ୱାଟ୍ସଅପ୍ରେ ମୋର ଡିଟେଲସ୍ ଆଡ୍ରେଶ୍ ପଠେଇ ଦେବି ଆପଣଙ୍କୁ ହେଲା ମୋତେ ଷୋହଳ ତାରିଖ ସୁଦ୍ଧା ଦରକାର ସବୁ ଷୋହଳ ତାରିଖ ରାତି ରାତି ସାତଟା ଆଗରେ ହଉ ଥ୍ୟାଙ୍କୁ ମ୍ୟାଡମ୍ ରଖୁଛି